ଜଲ ପ୍ରଦୂଷଣ କେନ୍ତା କରିଦ ପ୍ରଦୂଷଣ ହେସି ଜଲ୍ ସେଟା ମୁଁ କହେମି କେନ୍ତା କରି ଦେଖ ତମେ ଯିବ କେନ୍ତାକି ଜରି କାଗଜ କେନ୍ଟା ହେଲେ ବଲେ ଅନେକ ପ୍ରକାର ଯଦି ଜଲ୍ରେ ଯଦି ପଡ଼ିଯିବା ବେଲେ କେନ୍ତା ହେବା କହ ଅସ୍କଡ଼ ହବା ଅସ୍କଡ଼ ହବା ଆର୍ ସେଟାି ଆମେ ଯଦି ପିମା ବେଲା ଆମେ କେନ୍ତା ହମା ଯେନ୍ତା ହେଲା ଆମେ ରୋଗୀ ଆମ ରୋଗ୍ ଜାଁ ରୋଗ ହେଲେ ବି ପଡ଼୍ବା ଆମର୍ ଧୀେରେ ଯାଁ ରୋଗ ହେଲା ବଲେ ହେବା ହେଲାଗି ଜଲ୍କେ ସଫା ରଖ ପ୍ରଦୂଷଣ ପୁରା ମୁଠା ନି ହଉ ସଫା ରହୁ କ୍ଲିନ୍ କ୍ଲିନ୍ ଆମେ ଯେନ୍ ଇ କ୍ଲିନ୍ ରହୁ କ୍ଲିନ୍ ସଫା ରହୁ ସଫା ପ୍ରଦୂଷଣ ମୁଟେ ନିକର ହେଲା ମୁଟେ ମୁଟେ ନିକର ପୁରା କ୍ଲିନ୍ କ୍ଲିନ୍ ରହୁୁ ଆାରୁ ଜିନ୍ଟା ଆମର ଜଙ୍ଗଲ୍ ଜଙ୍ଗଲ୍ ବାବଦରେ ଜିନ୍ଟା ମୁଁ କହେ ତମେ ଯୋଉଚ ଗୁଟେ ଭୋଜି କରି ଯଉଚ ଜଙ୍ଗଲ ଅନେକ ପ୍ରକାର ଯେସନ୍ ସବ ଭୋଜି କରି ଯେସନ୍ ଭୋଜି ଯେନ୍ତା ହେଲେବି ପ୍ଲାଷ୍ଟିକ୍ ଜରି ଯେନ୍ତା ହେଲେବି ତମେ ରଖିଥିବ ଭୋଜି ଗୁଟେ କର୍ବ ବଲେ ଯେନ୍ତା ହେଲେ ତା'ର୍ ସାମାନ ନେଲେ ଭାତୁନିଁ ହଏ କର୍ବ ରାନ୍ଧ ରନ୍ଧା କର୍ବ ଜରି ଯା ତମେ ଯେନ୍ ଗୁଟେ କାମ ଭୁଲ୍ କର୍ସ ସେ ଜରି ଜୁରା ଯେନ୍ ପାଖିରି ଜାଣା ହେଲେବି ଯେ ତମେ ଜଙ୍ଗଲରେ ପକେଇ କରି ପଲେଇଆସ ହେଡ଼ା ଭୁଲ୍ ହେଡ଼ା ବୁଜି ଜଙ୍ଗଲର ପ୍ରଦୂଷଣ ହଉଚି ହେନ୍ତା କାମ କେବେନି କର୍ବ ପ୍ରଦୂଷଣ ଆମେ ଯିନ୍ତା ଯେନ୍ତା ଏବେ ପଶୁ ପୋଷାର ହେବେ ରହେବେ ଆ ଦୁତ